ମୁଖ୍ୟତଃ ଆମ ଅଞ୍ଚଳରେ ପ୍ରସିଦ୍ଧ ଖେଳ କହିବାକୁ ଗଲେ କ୍ରିକେଟ ଯାହା ଫଳରେ କି ଆମ ଅଞ୍ଚଳରେ ବହୁତ ବଡ଼ ବଡ଼ ଆକାର ଟୁର୍ଣ୍ଣାମେଣ୍ଟ ଏଠି ହୁଏ ପ୍ରତି ପଞ୍ଚାୟତରୁ ସବୁ ପିଲାମାନେ ଆସି ବିଭିନ୍ନ ପ୍ରକାର ଜର୍ଷି ସେମାନଙ୍କର ଥାଏ ଯେମିତିକି ସେମାନଙ୍କ ଟିମ୍ରେ ବିଭିନ୍ନ ପ୍ରକାର ନେମ୍ ବି ପର୍ଟିକୁଲାର ଥାଏ ବହୁତ ସଂଖ୍ୟାରେ ଲୋକମାନେ ଏଠି ଯୋଗଦାନ ଦେଇ ସେମାନଙ୍କର ଖେଳକୁ ଉପଭୋଗ କରନ୍ତି ସେ ଖେଳ ମୁଖ୍ୟତଃ ପ୍ରସିଦ୍ଧ କହିବାକୁ ଗଲେ ଓଡ଼ିଶାରେ ପ୍ରାୟ କ୍ରିକେଟ ଖେଳ ସବୁ ଗଳି ଅଞ୍ଚଳରେ ଖେଳ ଷ୍ଟାର୍ଟ ହୋଇଗଲାଣି ପିଲା ଏହିଠି ଇଣ୍ଟରେସଟେଡ଼ ବ୍ୟାଟ୍ ବଲ୍ ଧରି ନିଜ ନିଜର କିଏ କିଏ ଦଶ କିଲୋମିଟର ଦୂରରୁ ତ କିଏ କୋଡ଼ିଏ କିଲୋମିଟର ଦୂରରୁ ଆସି ସେ ଯେଉଁ ଫୀଲ୍ଡରେ ପହଞ୍ଚି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଏହିଠି ହୁଏ ମୁଖ୍ୟତଃ ଅଞ୍ଚଳରେ ଥିବା କୌଣସି ଦଳୀୟ ନେତା ହେଉ ସେମାନେ ଆସି ପିଲାମାନଙ୍କୁ ସମ୍ବୋଧନ କରିବା ସତ୍ତ୍ୱେ ସେମାନଙ୍କୁ ପ୍ରାଇଜ୍ ଦେବାର ସୁବିଧା ଏହିଠି ଉପଲବ୍ଧ ଥାଏ